ପିଲାମାନେ ଦଶଟାରୁ ଚାରିଟା ବିଦ୍ୟାଳୟରେ ପାଠ ପଢ଼ନ୍ତି ଯାହା ଦ୍ୱାରା ସେମାନେ ଟ୍ୟୁସନର କଥା କହିଲେ ତାଙ୍କୁ ପାଠଟା ଚାପଗ୍ରସ୍ତ ଭଳି ଲାଗେ କାରଣ ସେମାନେ ଦିନମାନ ବିଦ୍ୟାଳୟରେ ରହିଥାନ୍ତି ବିଦ୍ୟାଳୟରେ ପାଠପଢ଼ି ଆସିବା ଦ୍ୱାରା ସେମାନଙ୍କୁ ଖେଳିବାକୁ ଭଲ ଲାଗେ ଏବଂ ସେମାନଙ୍କୁ ଟ୍ୟୁସନ କଥା କହିଲେ ସେମାନଙ୍କୁ ପାଠ ପଢ଼ିବାଟା ଏକ ବୋଝ ଭଳି ଲାଗେ କାରଣ ସେମାନେ ସେମାନେ ବିଦ୍ୟାଳୟରୁ ଆସି ସାରିବା ପରେ ଟିକିଏ ଖେଳିବାକୁ ଚାହାନ୍ତି ଯଦି ବିଦ୍ୟାଳୟରେ ଭଲ ଭାବରେ ପାଠ ପଢ଼ା ଯାଆନ୍ତା ତେବେ ସେମାନଙ୍କୁ ଟ୍ୟୁସନର କୌଣସି ଆବଶ୍ୟକତା ନାହିଁ